ନୟାଗଡ଼ ଜିଲ୍ଲାରେ ମନୋରଞ୍ଜନ ପାଇଁ କେତେକ ନାଚ ଗୀତ ହୋଇଥାଏ ସେଥିରୁ ଗୋଟିଏ ଦଣ୍ଡନାଚ ପ୍ରସିଦ୍ଧ ଏବଂ ସେଥିରୁ ପାଲା ମଧ୍ୟ ହୋଇଥାଏ ପିଲାମାନଙ୍କ ଜନ୍ମ ଦିନରେ ଆଉ ରାମ ନାଟକ ମଧ୍ୟ ହୋଇଥାଏ ଲବକୁଶ ଜନ୍ମ ସୀତା ଚୋରି ଏହି ଭଳିଆ ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଆମର ଏଠି ରହିଥାଏ ଆମର ଏଠି ମାନେ ଦୂରଦୂରାନ୍ତରରୁ ଆସିବା ଲୋକମାନେ ଯେଉଁ ଆସିକି ରହି ରହିବା ପାଇଁ କେତେକ ସ୍ଥଳୀ ଅଛି ପର୍ଯ୍ୟଟକ ସ୍ଥଳୀ ତାପରେ ଆମର ଏଠି ଗୋଟେ କୋଟଗଡ଼ରେ ନୟାଗଡ଼ ଜିଲ୍ଲାର ପାର୍କ ଅଛି ସେ ପାର୍କରେ ବହୁତ ସୁବିଧା ଅଛି ଛୁଆମାନଙ୍କ ପାଇଁ ବଡ଼ ଲୋକମାନଙ୍କ ପାଇଁ ସମସ୍ତଙ୍କ ପାଇଁ ବହୁତ ସୁବିଧା ଅଛି ସେଠି ମନୋରଞ୍ଜନ ପାଇଁ ଆମର ଦୋଳି ବି ଥାଏ ତାପରେ ଛୁଆମାନଙ୍କ ପାଇଁ ଗାଡ଼ି ଭିତରେ ବୁଲୁଥାଏ ତାପରେ ସୁଇମିଙ୍ଗ ପୁଲ୍ ବି ରହିଛି ସେଥିରେ ବୋଟିଙ୍ଗ ବି ପିଲାମାନେ କରିପାରନ୍ତି ତାପରେ କେତେଟା ଏମିତି ବହୁ ହଁ ଗୋଟେ ହନୁମାନ ମନ୍ଦିର ମନ୍ଦିର ହନୁମାନ ମୂର୍ତ୍ତି ଅଛି ମୟୂର ଅଛି ଏମିତି କେତେ ସେ ପାର୍କରେ ଏମିତି ଜିନିଷ କିଛି ଅଛି ପିଲାମାନେ ଯେଉଁଟାକି ବହୁତ ମନୋରଞ୍ଜନ କରିପାରନ୍ତି ତାକୁ ତାକୁ ନେଇକି ଫଟୋ ମଧ୍ୟ ଉଠାନ୍ତି ଲୋକମାନେ ବହୁତ ମନୋରଞ୍ଜନ ସେଠି ବହୁତ ଖୁସି ହୋଇଥାନ୍ତି